ହ୍ୟାଲୋ ଏଇଟା ଦିବ୍ୟା ଗାଙ୍ଗୁରାମରୁ କହୁଛନ୍ତି ତ ମୁଁ ଏଇ ଭଦ୍ରକ ତହସିଲ ରୋଡ଼ରୁ କହୁଥିଲି ହଁ ମୁଁ କହିଲି ଆମ ଘରେ ଗୋଟେ ବାର୍ଷିକ ପୂଜା ହେବ ତ ସେଥିପାଇଁ ଆମକୁ କିଛି ମିଠା ଆଉ ଯେଉଁ ଭୋଗ ହେବ ସେଥିପାଇଁ ବୁନ୍ଦି ସେଓ ଟିକେ ଦରକାର ଥିଲା ଆପଣଙ୍କର ତ ସବୁବେଳେ ଆମର ଜିନିଷ ଆସେ ଆପଣଙ୍କର ସବୁ ଭଲ ଜିନିଷ ଥାଏ ସତେଜ ସତେଜ ମାନେ ଯେଉଁଦିନ ସେଇ ଦିନ ବାସି ନାହିଁ ସେଥିପାଇଁ ମୁଁ ଭାବିଥିଲି ଆପଣଙ୍କୁ ଦେବି ବରାଦଟା ଆଉ ଏଇ ଭୋଗ ପାଇଁ ଛେନାପୋଡ଼ ଟିକେ ଦରକାର ଥିଲା ଛେନା ଆଉ ଏଇ ବୁନ୍ଦି ଲଡ଼ୁ ଟିକେ ବୁନ୍ଦି ଆଉ ଏଇ କାଜୁ ପେଡ଼ା ଦରକାର ଟିକେ ଆଉ ମୋତେ ଦରକାର ଆଉ ତିନି ଦିନ ପରେ ଦରକାର ସକାଳୁ ଆମର ଭୋଗ ହେବ ଆପଣ ଆଣି ସକାଳୁ ଆମ ପାଖରେ ପହଞ୍ଚେଇଦେବେ ନା ଆମକୁ ଯାଇକି ଆପଣଙ୍କ ପାଖରୁ ଆଣିବାକୁ ପଡ଼ିବ ଠିକ୍ ଅଛି ଆଉ କାହାର ଦରଦାମ୍ କେତେ କ'ଣ ଅଛି ଟିକେ କୁହନ୍ତୁ ଛେନାର କେତେ ଅଛି ବୁନ୍ଦିର କେତେ ଅଛି ଛେନାପୋଡ଼ କେତେ ଅଛି ରସଗୋଲା ଆଉ ଆମର ଯେଉଁ ରହିଲା ବୁନ୍ଦିଲଡ଼ୁର ଦରଦାମ୍ କେତେ ଟିକେ ଅଛି ଟିକେ କୁହନ୍ତୁ ଏଇ ଗୋଲାପଜାମୁନଟା ଆଉ ରସଗୋଲାଟା ଗୋଟେ କେଜିରେ କେତେ କ'ଣ ଉଠିଯିବ ଆମକୁ ପିସ୍ ହିସାବ ଗୋଟା ହିସାବ ନେଲେ ଭଲ ହେବ ନା କେଜି ହିସାବ ନେଲେ ଭଲ ହେବ ଟିକେ ଆଚ୍ଛା ଠିକ୍ ଅଛି ତା'ହେଲେ ମୋର ଲେଖି ଦିଅନ୍ତୁ ଛେନାରୁ ତିନି କେଜି ଛେନାପୋଡ଼ରୁ ଦୁଇ କେଜି ବୁନ୍ଦି ଦୁଇ କେଜି ସେଉ ତିନି କେଜି ସେଉ ଯେଉଁଟା ପତଳା ସେଉଟା ଦେବେ ମୋଟାଟା ଦେବେନି ଆଉ ରହିଲା ଆପଣଙ୍କର ରସଗୋଲା କରିଦିଅନ୍ତୁ ଦୁଇ କେଜି ବଡ଼ଟା ବଡ଼ଟା ଦେଇ ଦିଅନ୍ତୁ ସେଇ ବାର ଟଙ୍କିଆଟା ଦିଅନ୍ତୁ ଆଉ ରହିଲା ଆପଣଙ୍କର ଗୋଲାପଜାମୁନ କରିଦିଅନ୍ତୁ ସେମିତି ଦୁଇ କେଜି ଠିକ୍ ଅଛି ଆପଣଙ୍କୁ ଆଗୁଆ କିଛି ପଇସା ଦେବାକୁ ପଡ଼ିବ କି ମତେ ନା ସେଇଦିନ ଯାଇ ଦେଲେ ହେଇଯିବ କ୍ୟାସ୍ ନେବେ ଠିକ୍ ଅଛି ମୁଁ ଆଜି ସନ୍ଧ୍ୟାବେଳେ ହେବ ଯଦି ଆପଣଙ୍କ ଦୋକାନ ଆଡ଼େ ଯିବି ଆଉ ଟିକେ ଭଲସେ ଜିନିଷ ଗୁଡ଼ାକ ଦେଖିକି ଆପଣଙ୍କୁ ପଇସା କିଛି ଦେଇଦେଇକି ଆସିବି ଆଉ ନିଶ୍ଚୟ ନିଶ୍ଚୟ ଆମକୁ ପଅରିଦିନକୁ ଦରକାର ମାନେ ଗୁରୁବାରକୁ ସକାଳେ ମୋତେ ସେଇ ସାତଟା ସାଢ଼େ ସାତଟା ବେଳକୁ ଦେଲେ ଚଳିବ ଆଉ ହଁ ଚଳିବ ଚଳିବ ହଉ ଠିକ୍ ଅଛି ହଉ ରହିଲି ଧନ୍ୟବାଦ